ହଁ ହ୍ୟାଲୋ ଏଇଟା ଭଞ୍ଜନଗର ଲାଗିଛି

ମେଡ଼ିକାଲ୍ ଘଣ୍ଟେ ଅଧରେ ଘଣ୍ଟ ଅଧରେ ଖୋଲା ହବ ମର୍ଣ୍ଣିଂରେ ନଅଟା ନଅଟାରୁ ଘଣ୍ଟେ ଘଣ୍ଟେ ଅଧେ ହଁ ହଁ ନେଇକି ଆସିପାରିବ ନଅଟା ନଅଟା ହଁ ତମେ ଦଶଟାରେ ନେଇକି ଆସ ହେରି ହଁ ହଁ ମୁଁ ପ୍ରେଜେଣ୍ଟ ଥିବି ତମେ ନେଇକି ଆସ

ହ୍ୟାଲୋ

ତ ତମେ ମେଡ଼ିସିନ୍ ବାହାରୁ କିଣିଲେ ଟିକେ ଭଲ ହବ ହଁ ଦିଆଯିବ ହଁ ହଁ ଦିଆଯିବ ତମେ ପେସେଣ୍ଟକୁ ନେଇକି ଆସ ନେଇକି ଆସିଲା ପରେ ପେସେଣ୍ଟକୁ ଦେଖିକି ମେଡ଼ିସନ୍ ଦିଆହବ

ତମେ ସେଇ ମେଡ଼ିସିନ୍ ଯେଉଁ ମେଡ଼ିକାଲ୍ ଯାଇନଥିଲ କି ସେ ମେଡ଼ିସିନ୍ ଯାକ ନେଇକି ଆସ ମୁଁ ଦେଖିବି ଦେଖିଲା ପରେ ହଁ ହଁ ନେଇକି ଆସ ତ ପେସେଣ୍ଟକୁ ବି ନେଇକି ଆସ ଦଶଟାରେ ମୁଁ ଚେକ୍ଅପ୍ କରିଦେବି

ତ ଆପଣ ନେଇକି ଆସନ୍ତୁ ଆସିଲା ପରେ ମୁଁ ଦେଖିଦେବି ହଁ ହଁ କାଲି ନେଇକି ଆସ

ହଁ ହଁ ଚଳିବ ନା ନା ସେମିତି କିଛି ନାହିଁ ତମେ ଟିକେ ଡେରି ହେଲେ ବି ଚଳିବ ହଁ ହଉ ରହୁଛି